ଆମର୍ ପଶୁପାଲନ୍ରେ ଯେନ୍ ପ୍ରକାର୍ ଆମେ ପଶୁମାନେ ଗୃହପାଳିତ ପଶୁପାଳନ୍ କର୍ସୁଁ ସେଟା ଗାଈ ହଉ ବଲଦ୍ ହଉ ମେଣ୍ଢା ହଉ ଛେଲି ହଉ ଇମାନ୍କୁ ବହୁତ୍ ପ୍ରକାର୍ ଗୁଟେ ଗୁଟେ ପଶୁଜନିତ ରୋଗ ଦେଖାଦେସି ପ୍ରାୟତଃ ସମକିରର୍ ରୋଗର ରୋଗ ବେମାର୍ ଚାଲିଥିସି ପଶୁମାନକର୍ କ୍ଷେତ୍ରରେ ଗୁଟେ ପାଦରେ ଗୁଟେ ଖୁରା ବୋଲିକିରି ଗୁଟେ ରୋଗ ଦେଖାଦେସି ସେଟା ଖୁରା ଫାଟ୍ସି ତାକର୍ ପାଦର ଜାଗାଟା ସେଟା ଗୁଟେ ଘା' ହେଇଯାଏସି ଆଉ ଗୁଟେ ମୁଖରେ ଯଁ ଫାଟ ସୃଷ୍ଟି ହେସି ସେମାନେ କିଛି ଖାଇ ପିଇ ପାରନ୍ତିନି ଆଉ ସେଟା ପ୍ରାୟ ସବୁ ପକ୍ଷୀ ପଶୁପକ୍ଷୀ ପଶୁମାନଙ୍କର କ୍ଷେତ୍ରରେ ସେଟା ଡିଆଁ ରୋଗ ଇଟା ଗୁଟେ ଡିଆଁ ହେସି ତାର୍ ପ୍ରତିରୋଧ କର୍ବାର୍କେ ଆମର୍ ଗୁଟେ ବହୁତ୍ଟେ ତା'ମାନେ ତାର୍ ନିରାକରଣ୍ ଲାଗି ଏବେ ଆମର୍ ପଶୁ ଚିକିତ୍ସାଲୟରେ ତାର୍ ଟ୍ରିଟ୍ମେଣ୍ଟ୍ ଏଭେଲେବୁଲ୍ ଅଛେ ତ ଯେକୌଣସି ପଶୁ କ୍ଷେତ୍ରରେ ଇ ପ୍ରକାର୍ ତା'ମାନେ ରୋଗ ଦେଖାଦେଲା ତାକେ ତୁରନ୍ତ ଆେ ନେଇକିରି ସେ ପଶୁ ଚିକିତ୍ସାଲୟରେ ଆମେ ତାର୍ ଚିକିତ୍ସା କରେଇ ନେବାର୍ କଥା ନାଇଁ ତ ଇତାର୍ ସାଙ୍ଗେ ସାଙ୍ଗେ ତାର୍ ସାଙ୍ଗେ ରହୁଥିବା ଆର୍ ବି ଯେନ୍ ବି ଗୃହ ରହୁଥିବେ ଯେନ୍ବି ଗୁହାଲ୍ରେ ରହୁଥିବେ ପଶୁମାନଙ୍କର୍ ଉପ୍ରେ ସେଟା ଏଫେକ୍ଟ୍ ପଡ଼୍ବା ଆଉ ସେଟା ଡେଇଁ ପାର୍ବା ତ ସେଥିର୍ଲାଗି ଆମେ ତାର୍ ନିରାକରଣ ଲାଗି ତାକେ ଭଲ୍ ଟ୍ରିଟ୍ମେଣ୍ଟ୍ ଯୋଗେଇ ଦେଇକରି ଆମେ ଅତିଶୀଘ୍ର ତାର୍ ନିରାକରଣ କର୍ବାର୍ ଉଚିତ୍